ଆଜ୍ଞା ହଁ

ହଁ ତୁମେ ନେବ ଯେହେତୁ ସବୁ ଜିନିଷ ଆମେ ବାର ପର୍ସେଣ୍ଟ୍ କି ବାର ପର୍ସେଣ୍ଟ୍ ଡ଼ିସ୍କାଉଣ୍ଟ୍ରେ ଦେବୁ ଆଉ ହଁ ଆମର ସବୁବେଳେ ଭଲ ପ୍ରଡ଼କ୍ଟ ଆମର ସମସ୍ତଙ୍କୁ ବିକ୍ରି କରୁଛୁ ସମସ୍ତେ ଆସି ଆମ ଗାଁ ପାଖରୁ ନେଉଛନ୍ତି ଆଉ ଦଶ ପର୍ସେଣ୍ଟ୍ ଡ଼ିସ୍କାଉଣ୍ଟ୍ ଦେବୁ ଆଉ ହଁ ଆମ ଏପଟେ ବହୁତ ଭଲ ସୁବିଧା ଅଛି ଗାଡ଼ିରେ ଆମେ ପଠାଇଦେବୁ ଟେସ୍ନାରୀ ହଁ ତୁମ ପାଇଁ ଫ୍ରିରେ କିଛି କେତେ ବହୁତ ଜିନିଷ ତୁମ ପାଇଁ ଫ୍ରିରେ ମିଳିବ ତୁମେ ଯେହେତୁ ଏତେ ଜିନିଷ ନେଉଛ ଦୋକାନ କରିବ ବୋଲି ବହୁତ ଜିନିଷ ଫ୍ରିରେ ତୁମକୁ ଆମେ ଦେବୁ ଆଜ୍ଞା ଆଜ୍ଞା ଆପଣ ଯେବେ କହିବେ ସେତେବେଳେ ଆମର ସବୁବେଳେ ଆମେ ଫ୍ରି ଅଛୁ ଯେତେବେଳେ କହିବେ ନେଇପାରିବେ ଆଉ ତିନି ଦିନ ପରେ ନେଇପାରିବେ ଆଉ ଚାରିଶହ ଟଙ୍କା ନେବି କ'ଣ ହେଲା ଦଶଟା ବେଳେ ପଠାଇ ଦେବି ଆଉ ପହଞ୍ଚୁ ପହଞ୍ଚୁ ଏଗାରଟା ହୋଇଯିବ ଆଉ ହଁ ଆମର ବହୁତ ଭଲ ବିଶ୍ୱସ୍ତ ବନ୍ଧୁ ଅଛନ୍ତି ହଁ ଆମେ ସବୁ ଗିଫ୍ଟ ଜରିରେ ପୂରେଇକି ପ୍ୟାକ୍ କରିଦେବୁ କଲ୍ କରିବେ ହଁ ହଁ କଲ୍ କରିବେ ମୋର କଲ୍ ଆସିଲାଣି ମୁଁ ରଖୁଛି